ହଁ ମୁଁ ଗୋଟେ ଇଣ୍ଡକ୍ସନ୍ ଚୁଲାଟେ ଆଣିଥିଲି ଦୋକାନରୁ ତ ସେଇ ଇଣ୍ଡକ୍ସନ୍ ଚୁଲାଟା କ'ଣ ହେଲା ଚାରି ମାସ ବି ଗଲାନି ଭଲସେ ଚାରି ମାସ ବି ଗଲାନି ବର୍ଷେ ୱାରେଣ୍ଟି ଦେଇ ଥିଲା ଚାରି ମାସ ବି ଗଲାନି ଖରାପ ହେଇଗଲା ତ ମତେ ବହୁତ ଖରାପ ଲାଗିଲା ଆରେ ଏତେ ଜଲ୍ଦି ଇଣ୍ଡକ୍ସନ୍ ଚୁଲରଟା ଏବେ ଆଣି ଥିଲି ଖରାପ ହେଇଗଲା ଏତେ ପଇସା ଦେଇକି ଆଣିଥିଲି ତ ବହୁତ ଖରାପ ଲାଗିଲା ଖରାପ ହେଇଗଲା ତ ମୁଁ କ'ଣ କଲି ମୋର ଇଣ୍ଡକ୍ସନ୍ ଚୁଲାଟାକୁ ଧରି ଗଲି ଦୋକାନକୁ ତାଙ୍କୁ କହିଲି ଆଉ ଚୁଲାଟା ଏବେ ନେଇଥିଲି ଚାରି ମାସ ହେଇଛି ବନ୍ଦ ହେଇଗଲା ତ ଦେଖନ୍ତୁ ଆର ୱାରେଣ୍ଟି ତ ଆପଣ ଦେଇଥିଲେ ବର୍ଷେ ଏତେ ଜଲ୍ଦି କେମିତି ଖରାପ ହେଇଗଲା ତ ସେ ଦୋକାନବାଲା କହିଲେ ୱାରେଣ୍ଟି ହେଲେ ଖରାପ ହେଇଗଲା ଇଲେକ୍ଟ୍ରି ବିଷୟରେ ଆମେ କ'ଣ କହିବୁ ୱାରେଣ୍ଟି ତ ଦେଇଥିଲୁ ହେଲେ ସେ କ'ଣ କଲେ ମୋର ପଇସା କିଛି ରିଟର୍ଣ୍ଣ କଲେନି କି ସେଇଟା ବନେଇ ଦେଲେନିବି ତ ମତେ ପୁଣି ଥରେ ଆଉ ଥରେ ଇଣ୍ଡକ୍ସନ୍ ଚୁଲା ଗୋଟେ ଆଣିବାକୁ ପଡ଼ିଲା ହେଲେ ଆଣିବାର ଚାରି ମାସ ବି ଗଲାନି ଖରାପ ହେଇଗଲା ତ ବର୍ଷକୁ ୱାରେଣ୍ଟି ଦେଇକିରି ତ ଆଣିବାର କ'ଣ ଫାଇଦା ହେଲା ଆମକୁ ଚାରି ମାସ ଗଲା ବର୍ଷେ ୱାରେଣ୍ଟି ଦେଇକିରି ଦୋକାନ ହେଲେ ମୋର ପଇସାକୁ ପଇସା ୱେଷ୍ଟ୍ ଗଲା ସାମାନ ବି ଭଲ ପଡ଼ିଲାନି ସେଇଟା ଆଉ ଥରେ ରିଟର୍ଣ୍ଣ କଲେ ବି କ'ଣ କିଛି ଫାଇଦା ନାହିଁ ଆଉ ଥରେ ନୂଆଟେ ମତେ ଆଣିବାକୁ ପଡ଼ିଲା ତ ଏମିତି ସାମାନ ବି ଦିଅନ୍ତୁନି ଯେଉଁଟାକି ବର୍ଷେ ୱାରେଣ୍ଟି ଦେଇକିରି ଆପଣ ଚାରି ମାସରେ ଖରାପ ହେଇଯାଉ ତ ଯାହାର ପଇସା ଯାଉଛି ତାକୁ ବହୁତ ଖରାପ ଲାଗୁଛି ନା